ଓଡ଼ିଆ ଭାଷା ମୋ ବାହାର ଭାଷା ମୁଁ ଜନ୍ମରୁ ଓଡ଼ିଆ ଭାଷାରେ ପାଠ ପଢ଼ୁଛି ଏବଂ ମୁଁ ଛୋଟବେଳୁ ଯେତେବେଳେ ଜନ୍ମ ହେଲି ମୋ ମା' ଯେଉଁ ଭାଷା କହିଲା ଓଡ଼ିଆ ମୁଁ ସେଇ ଓଡ଼ିଆ ଭାଷାକୁ ହିଁ ଶଖିଲି ସମୟକ୍ରମେ ମୁଁ ସ୍କୁଲରେ ଯେତେବେଳେ ପଢ଼ିଲି ସେତବେଳେ ଓଡ଼ିଆ ଓଡ଼ିଆ ସ୍କୁଲରେ ପଢ଼ିଲି ଓଡ଼ିଆ ଭାଷାରେ ଲେଖିଲି ଓଡ଼ିଆ କଥା ଶିଖିଲି କିନ୍ତୁ ଓଡ଼ିଆ ସମୟକ୍ରମେ ବିକଶିତ ହେବାକୁ ଲାଗିଲା ବି କେ କେମିତି ନା ସବୁ ସ୍କୁଲ ସ୍କୁଲ ଏବଂ କଲେଜମାନଙ୍କରେ ଓଡ଼ିଆ ବିଭାଗ ରହିଲା ଯେଉଁ ପିଲାମାନେ ଇଲିଂଶ୍ ମିଡ଼ିୟମରେ ପାଠ ପଢ଼ିଲେ ସେମାନଙ୍କର ସ୍ଵତନ୍ତ୍ର ଗୋଟିଏ ଓଡ଼ିଆ ଓଡ଼ିଆ ପାଠ୍ୟକ୍ରମ ରହିଲା ଯେଉଁମାନେ ଓଡ଼ିଆ ପଢ଼ି ନ ପାରୁଛନ୍ତି ସେମାନଙ୍କ ପାଇଁ ସରକାରୀ ସୁବିଧା କିଛି ନାହିଁ ସରକାରୀ ସୁବିଧା ନାହିଁ ମାନେ କ'ଣ ଗଭର୍ଣ୍ଣମେଣ୍ଟ ଯେତେବେଳେ ଚାକିରି ଖଣ୍ଡେ ଦେଉଛି ଯଦି ଓଡ଼ିଆର କିଛି ଫର୍ମ ଫିଲପ୍ ନ କରିପାରୁଛ ତା'ହେଲେ ତୁମେ ଚାକିରି ପାଇପାରିବନି ଯୋଗ୍ୟ ନୁହେଁ ସେଥିପାଇଁ ଓଡ଼ିଆ ବିବର୍ତ୍ତନ ବିକଶିତ ହୋଇଛି ଆଉ